ହ୍ୟାଲୋ ହଁ ବୋଉ ଘରେ ପହଞ୍ଚିଲଣି କେତେବେଳେ ପହଞ୍ଚିଲ ଆଉ ଖାଇଲ ହଁ ଏଠି ଭଲ କରିଥିଲା ସେଠି କ'ଣ କେମିତି କରିଥିଲା ହଁ ଏଠି ଟିକେ ତେଲ ମସଲା ଏତେ ବେଶୀ କରିନଥିଲା ଭଲ ଲାଗୁଥିଲା ଆଉ ଆଉ କବାବଟା ମୁଁ କହିଲି କବାବ କେମିତି ଲାଗୁଥିଲା

ଆଉ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ଦେଇଥିଲେକି ହଁ ଦେଇଥିଲେ

ହଁ ଆଉ ବାପା କ'ଣ କରୁଛନ୍ତି ତାଙ୍କୁ ଭଲ ଲାଗିଲା ଚିଙ୍ଗୁଡ଼ି ଝୋଳଟା ଭଲ ଲାଗିଲା ଆଉ ଥରେ ଯିବା ତା'ହେଲେ କେଉଁ ଦିନ ଆଉ ଆଉ ବାପାଙ୍କ ଦେହ ଭଲ ଅଛି ତମ ଦେହ ଭଲ ଅଛି

ହଁ

ଘରକୁ ଯିବୁ ଆଉ ମାସେ ପରେ ଆଉ ପୁଅ ସେ ଖାଇକି ତ ଆସିକି ଶୋଇ ପଡ଼ିଛି ଆଉ ଖରା ଜୋର୍ରେ ହେଉଛି ନା ଶୋଇ ପଡ଼ିଛି ଆଉ ହାଲିଆ ହୋଇ ଯାଇଛି ଆଉ ହଁ ଝିଅ ସ୍କୁଲ୍ ଯାଇଛି ହଁ ହଁ ଦେହ ଭଲ ଅଛି ଝିଅ ପୁଅର ହଁ ଡିଉଟି ଯାଇଛନ୍ତି ଟିଫିନ୍ ନେଇଛନ୍ତି ଯେଉଁ ଉପମା ନେଇଛନ୍ତି ଆସିବେ ସାଢ଼େ ଦୁଇଟା ବେଳ ଆଉ ଆଉ କୋଉ ଶାଢ଼ୀଟା ପିନ୍ଧିକି ଯାଇଥିଲ

ହଉ ଆରଥର ଗଲାବେଳେ ମୁଁ ଦେବି ଗୋଟେ ଶାଢ଼ୀ ପିନ୍ଧିକି ଯିବ ଆଉ ଭଲ ଶାଢ଼ୀଟେ

ଆରଥରକୁ ଗଲେ କ'ଣ ଖାଇବା ସେ ବିରିୟାନୀ ନା ଆଉ କ'ଣ